ବାହାଘର୍ ଭଲି ବଡ଼୍ କାର୍ଯ୍ୟକ୍ରମରେ ଅଧିକା ପାଣି ଦରକାର୍ ହେସି କାରଣ ଅଧିକା ଲୋକବାକ୍ ହେସନ୍ ସେଥିର୍ ଲାଗି ରୋଷେଇ କର୍ବାର୍ ଲାଗି ବି ଅଧିକା ପାନି ଖାଏବାର୍ ଲାଗି ବି ଅଧିକା ପାନି ପିଇବାର୍ ଲାଗି ବି ଅଧିକା ପାନି ଗାଧ୍ବାର୍ ଲାଗି ବି ଅଧିକା ପାନି ଦରକାର୍ ହେସି ବାହାଘରମାନ୍ କେ ତ ଅଧିକା ଲୋକବାକ୍ ଲାଗି ଅଧିକା ଜିନିଷ୍ ବି ଦରକାର୍ ହେସି ଆର୍ ପାନି ଯେନ୍ ବେଶି ଦରକାର୍ ହେସି ସେଥିରଲାଗି ଆମେ ପାନି ଟାଙ୍କିର ବ୍ୟବସ୍ଥା କରିଥିସୁଁ ଆର୍ ନିଜର୍ କୂଅଁମାନେ ଥିଲେ ବି ନିଜର୍ କୂଅଁର୍ ପାନି ବି ବ୍ୟବହାର କରସୁଁ ଯେନ୍ଥିର୍ ଲାଗି ପାନିର୍ ଅସୁବିଧା ନାଇଁ ହେସି